ହେଲୋ ଏଇଠି ଘରେ ଅଛି କହ ଯିବା ଆମର ଘର କେମତି ଘର ଘରକେ ସାଙ୍ଗ ସାଙ୍ଗ ହୋଇ ଯିବା ହଉ ଯେ ଘର ଲୋକମାନେ ଯିବା କି ସାଙ୍ଗସାଥି ମାନେ ହିଁ ଯିବା ହଁ ହଉ ହେଲା ଯିବା ଆଉ ଆମେ ତ ସେଇ ପାଞ୍ଚ କିଲୋ ଆଗେ ଅଛୁ ହଉ ହେଲା ହଉ ହେଲା କରିଦେବା ଆଉ କରିଦବା ଯେ ଏବେ ଗରମ ହେଉଛି ସାଧା ଭାତ ଅଲଗା ସାଧା ଚିକେନ୍ ଷ୍ଟିକ୍ କରିଦେବା ଆଁ ଚିକେନ୍ କରିବା ହଁ ଇଏ ଖାଇ ହେବନାହିଁ ହଉ ଆମ ଦୁଇଟା ଫର୍ମକୁ ମିଶେଇ ଦେଇକିରି କରିଦବା ତୁମ ଘରେ ଡିଷ୍ଟର୍ବ କରନ୍ତିନି ତ ଆମ ଘରେ ନା ସିଟି ଯାଇକି ଆଣିଦେବା କହୁଛୁ ହାଁ ହେବ ନାଇଁ ମୁଁ କହୁଥିଲି ବୋଲେ ଘରେ ଘରେ ଆମେ ରାନ୍ଧିବା କି ସାଡ଼େ ଯାଇକିରି ସିଟି ରାନ୍ଧିବା କହୁଥିଲି

ହଉ ହେମତି ଟିକେ ସାନ ଗ୍ୟାସ୍ ଚୁଲା ଟିକେ ବୁଝେ ହଁ ସିମ୍ପଲ୍ କରିଦେବା ତୁଇ ସନ୍ଧ୍ୟାରେ ବାହାରେ ଏମିତି କରିଯିବା ଗେଟ ଷ୍ଟେସନ୍କୁ ଆଉ ରିକଲ୍ କରିଦେବା ହଉ ହେଲେ କେବେ ବାହାରିବା କହୁଛି ମୁଁ କାଲି କାଲି ନହେଲେ ବାହାରିଯିବା ଯିବା ତ ତ ମୁଇଁ ଏଇ କଥା ହୋଇଯାଉଛି ଗାଡ଼ିବାଲାକୁ ଘରେ ଆଡ଼େ ମୋର କଥା ସବୁ ଶୁଣିବେ ହଉ ହୁଁ ହଉ ଯିବା ମାର୍କେଟିଂ ଆଜି କରିଦବା ହେଲେ ମାର୍କେଟିଂ ଅଛି ଚିକେନ୍ ଫିକେନ ସବୁ କିଣିକି

ହୁଁ ଆଉ ଆଉ ସେମତି ହେଲେ ପାଞ୍ଚଟା ବେଳେ ବାହାରି ପଡ଼ିବା ହଉ ହଉ ଆରି କି କେମତି ହେଲେ ଭଲ ଅଛୁ ତ ହଁ ଇଏ ସେଇଟା ବି ତ ପିଲାଟାକୁ ବି କିସ ନେବାର ଅଛି ବୋଲେ ଆଗକୁ ଅଛି ସେଇଟା ବି ହଉ ହେଲେ କାଲି ବାହାରିବା ତ ହଁ କନଫର୍ମ କରେଇ ଦେଖେ କନଫର୍ମ କରେ ହଁ ସନ୍ଧ୍ୟାରେ ମିଶିବା ହେଲେ ରହୁଛି ହୁଁ